ହଁ ମୁଁ ଭାବୁଛିି ଯେ ଓଡ଼ିଆ ଭାଷା ଗଣମାଧ୍ୟମ ଏବଂ ଶିକ୍ଷା ବ୍ୟବସ୍ଥାରେ ଯଥେଷ୍ଟ ପ୍ରତିନିଧିତ୍ୱ କରୁଛି

ଓଡ଼ିଆ ଭାଷା ଗଣମାଧ୍ୟମ ଏବଂ ଶିକ୍ଷା ବ୍ୟବସ୍ଥା ଯଥେଷ୍ଟ ପ୍ରତିନିଧିତ୍ଵ କରୁଛି ଏହି କାରଣରୁ